ଆମ ଓଡ଼ିଶା ଗୋଟେ କୃଷି ରାଜ୍ୟ ଅଟେ ଏ ଏ ଓଡ଼ିଶାରେ ବହୁତ ଚାଷକାର୍ଯ୍ୟ ହୋଇଥାଏ ମୁଁ ମଧ୍ୟ ଆମର ଚାଷ କରିବା ପାଇଁ ବହୁତ ଭଲଲାଗେ ମୋତେ ଏ ସେଥିମଧ୍ୟରେ ଆମ୍ବଗଛ ଅ ପଣସଗଛ ପିଜୁଳି ଗଛ କାକୁଡ଼ି ଗଛ ବିଭିନ୍ନ ପ୍ରକାର ଫଳ ମଧ୍ୟ ଲଗେଇଥାଏ ସେ ଫଳ ପନିପରିବା ହାଟରେ ବିକ୍ରୟ ମଧ୍ୟ କରେ ଏବଂ ସାଙ୍ଗସାଥୀ ପରି ବନ୍ଧୁ ବନ୍ଧୁମାନଙ୍କୁ ମଧ୍ୟ ଦେଇଥାଏ ସେ